ହଁ ଆମ ଅଞ୍ଚଳରେ ସାପ୍ତାହିକ ହାଟ ହୁଏ ଆମର ସାପ୍ତାହିକ ହାଟ ଯେଉଁ ହୁଏ ଚାଟି କଣା ଠାରେ ଯେଉଁ ଚାଟି କଣା ଢାରେ ହାଟ ବସିଥାଏ ସେଇଟାକୁ ବହୁତ ଲୋକମାନେ ଆସିଥାନ୍ତି ବ୍ୟବସାୟ କରିବା ପାଇଁ ବହୁତ ବହୁତ ଆଡ଼େ ବହୁତ ଲୋକ ଆସି ବ୍ୟବସାୟ କରନ୍ତି ସେଇ ହାଟ ଆମର ସକାଳ ସାତଟାରୁ ସନ୍ଧ୍ୟା ପାଞ୍ଚଟା ଛଅଟା ଯାଏଁ ବସିଥାଏ ଆଉ ହାଟରେ ବିଭିନ୍ନ ପ୍ରକାର ଜିନିଷ ପତ୍ର ସବୁ ବିକ୍ରି ହୋଇଥାଏ ଯେମିତିକି ଆମର ସବୁ ପନିପରିବା ଆଉ ରାସନ୍ ଜିନିଷ ଲୁଗାପଟା ହାଣ୍ଡି ମାଠିଆ ଆଉ ଗାଈ ଗୋରୁ ଏମିତିକି ମଦ ଆଉ ଆଉ ଚପଲ ଜୋତା ଚପଲ ଆଉ ଆମର ଯେତେ ସବୁ ବାଉଁଶରୁ ତିଆରି ସାମଗ୍ରୀ ଆଉ ଏମିତି ବିଭିନ୍ନ ଜିନିଷ ଘର ଘର ଜିନିଷ ପ୍ରାୟତଃ ସବୁ ବିକ୍ରି ହୋଇଥାଏ ଆଉ ଆମ ଆଖପାଖ ଗାଁର ସବୁ ଲୋକମାନେ ଆସିକି ଏସବୁ ଜିନିଷ କିଣିଥାନ୍ତି ଆଉ ବେପାରୀମାନେ ବି ଭଲ ଦୁଇ ପଇସା ଲାଭ କରନ୍ତି ଯେହେତୁ ମାନେ ଗୋଟିଏ ଜାଗାରେ ସବୁ ଜିନିଷ ବିକ୍ରି ହୋଇଥାଏ ଲୋକମାନଙ୍କୁ କିଣିବା ପାଇଁ ସବୁ ସୁବିଧା ହୋଇଥାଏ ବେଶୀ ବାଟ ଯିବାକୁ ପଡ଼େ ନାହିଁ ଗୋଟିଏ ଜାଗାରେ ସବୁକିଛି ଜିନିଷ ପାଇଲେ ସେ ଆରାମ ସେ ଜିନିଷ ସବୁ କିଣିପାରନ୍ତି ଏ ଦୋକାନ ସେ ଦୋକାନ ହୋଇକି ଆଉ ଯେହେତୁ ସପ୍ତାହକୁ ଥରେ ହାଟ ହୁଏ ବହୁତ ଲୋକ ଲୋକଙ୍କର ବି ସମାଗମ ହୋଇଥାଏ ଆଉ ବହୁତ ଖାଦ୍ୟ ପଦାର୍ଥ ଖାଇବା ଜିନିଷ ବି ମିଳେ ଫାଷ୍ଟ୍ଫୁଡ଼୍ ବି ବହୁତ ହୋଇଥାଏ ଲୋକମାନେ ଯାତ୍ରା ଭଳିଆ ମାନେ ଅଧିକ ଲୋକ ହେଲେ ସେମାନଙ୍କର ବି ଦୁଇ ପଇସା ଲାଭ ହୁଏ ଆଉ ଏସବୁ ହୋଇଥାଏ ମୁଁ ମଧ୍ୟ ସେଠିକି ଯାଏ ହାଟକୁ ଆମର ଘରର ଯାହା ଜିନିଷ ଆଉ ପନିପରିବା ଏଇସବୁ ହାଟରୁ କିଣି କିଣିବାକୁ ଯାଇଥାଏ